ହ୍ୟାଲୋ କିଏ କହୁଥିଲେ ଆଜ୍ଞା ଆଜ୍ଞା ଆଜ୍ଞା କୁହନ୍ତୁ ଆପଣ ରାତିରେ ମାଡ଼ି ହେଇକି ହାତ ଶୋଇ ପଡ଼ିଥିଲେ କି ମାନେ କେମିତି ମାନେ ଗୋଟେ ଏପଟ ସେପଟ ଶୋଇ ପଡ଼ିଥିଲେ କି ଚାପିକି ହାତଟା ଯେମିତି ଶୋଇବା କଥା ଆଉ ତା'ହେଲେ କ'ଣ ମାଡ଼ ଫାଡ଼ ହେଇଯାଇଛି କି ଆପଣଙ୍କ ହାତ ଆଉ ମାନେ କିଛି ହାତରେ କେଉଁଠି ବାଡ଼ାବାଡ଼ି କି କିଛି ସେମିତି ମାଡ଼ି ହେଇକି ଶୋଇନାହାନ୍ତି ତା'ହେଲେ ଆପଣ ଲାଗୁଛି ଆପଣଙ୍କ ହିମୋଗ୍ଲୋବିନ୍ଟା କମ୍ ଅଛି ତ ଆପଣ ବାହାର ଖାଇବା ଦିନରେ ମାନେ ଯେଉଁ ସପ୍ତାହରେ କେତେଥର ଖାଉଛନ୍ତି

ଆଚ୍ଛା ନା ନା ଆପଣ ଯେଉଁ ସପ୍ତାହରେ ତିନିଥର ଖାଉଛନ୍ତି ବାହାର ଖାଇବା ସେ ତିନିଥର ଟାକୁ ଗୋଟେ ଥର ମାନେ ଦୁଇ ଥର କରିଦିଅନ୍ତୁ ଆଉ ଗୋଟେ ଥର ଖାଆନ୍ତୁନି ବୁଝିଲେକି ଏ ଆପଣଙ୍କର ଯେହେତୁ ହିମୋଗ୍ଲୋବିନ୍ଟା କମ୍ ଅଛି ତେଣୁ କରିକି ବାହାର ଖାଇବାଟା ତିନିଦିନ ଯେଉଁ ଖାଉଛନ୍ତି ତାକୁ ବନ୍ଦ କରିଦିଅନ୍ତୁ ମାନେ ଧର ଦୁଇ ଦିନ ନହଲେ ବନ୍ଦ କରିଦିଅନ୍ତୁ ଗୋଟେ ଦିନ ଖାଆନ୍ତୁ ହେଲା ତ ବେଶି ଖାଆନ୍ତୁନି ଘର ଖାଇବା ବେଶି ଟିକିଏ ଖାଇବାକୁ ମାନେ ଚେଷ୍ଟା କରନ୍ତୁ ଘର ଖାଇବା ଖାଆନ୍ତୁ ଆଉ ଭେଜିଟେବୁଲସ୍ ସବୁ ଗ୍ରୀନ ଭେଜିଟେବୁଲସ୍ ଯାହା ସବୁ ଖାଆନ୍ତୁ ଯାହା ଫଳ ଫଳ ଟିକିଏ ଡାଳିମ୍ବ ହେଉ କି କ'ଣ ତାର ସବୁ ଜୁସ୍ କରିକି ପିଅନ୍ତୁ ବାହାର ଖାଇବାଟା ଟିକିଏ କମ୍ ଖାଆନ୍ତୁ ବୁଝିପାରୁଛନ୍ତି ତ ହଁ ତ ଏତିକି ସବୁ ମାନେ ଖାଆନ୍ତୁ ଖାଇସାରିଲା ପରେ ଗ୍ରୀନ ଭେଜିଟେବୁଲ ବେଶି ଖାଇବେ ଯାହା ସବୁ ସବୁଜ ପନିପରିବା ବେଶି ଖାଇବେ ଏସବୁ ଖାଇସାରିଲା ପରେ ଯଦି ନ କମୁଛି ତଥାପି ତାପରେ ଆପଣ ଆମ କ୍ଲିନିକ୍କୁ ନହେଲେ ଆସିବେ ଏଇଠି ଆରାମସେ ଦେଖେଇ ଦେଇକି ଯିବୁ ବୁଝିଲେ କି ଆଉ କ'ଣ ହାତ ମାନେ ବହୁତ ହେଉଛି ପେନ୍ ହେଉଛି କେଉଁଟା ପେନ୍ ହେଉଛି କହିଲେ ହଁ ତ ସେଇଟା ମୁଁ କହିଚି ହିମୋଗ୍ଲୋବିନ୍ ବୋଧେ ତମ କମ୍ ଅଛି ତେଣୁ କରିକି ସେଥିପାଇଁ ଏମିତି ହେଉଛି ତ ଆପଣ ବେଶି ଟିକିଏ ଫ୍ରୁଟ୍ସ୍ ଫ୍ରୁଟ୍ସ୍ ଖାଆନ୍ତୁ କି ଭେଜିଟେବୁଲସ୍ ବେଶି ଗ୍ରୀନ ଭେଜିଟେବୁଲସ୍ ଯାହାହେଲା ଆମର ଶାଗ ହେଲା କି ଯାହା ସବୁ ସେ କଦଳୀ ହେଉ କି ସେ ଯେଉଁ ଗାଜର ଫାଜର ବି ଆପଣ ଖାଇପାରିବେ ହେଲା ଖାଇବେ ବାହାର ଜିନିଷ ବିଲ୍କୁଲ୍ ନ ଖାଆନ୍ତୁ ଗୋଟେ ଥର ଖାଆନ୍ତୁ ବେଶିବି ନେସେସେରି ନୁହେଁ କି ବାହାର ଜିନିଷ ଖାଇବା ବୁଝିପାରିଲେ ତ ତ ସେଇ ଅନୁସାରେ ଆପଣ ବାହାର ଖାଇବାଟାକୁ କମ୍ କରିକି ଆଉ ରହିଲା ଆମର ଯେତିକି ସବୁ ଜରିରେ ଯାହା ସବୁ ଖାଇବା ଆସୁଛି ଯେମିତି କି ହେଲା କେମିତି ଆମର ଯାହାର ମୁଁ ମଇଦା ହଉ ଏଇସବୁ ଜିନିଷ ବାହାର ତେଲ ଫେଲ ଜିନିଷ ବି ବେଶି ଖାଇବେନି ଆପଣ ବୁଝିପାରିଲେ ହଁ ଏଇସବୁ ଖାଇସାରିଲା ପରେ ଯଦି ନକମିଲା ତା'ହେଲେ ଆପଣ ଆମ କ୍ଲିନିକ୍କୁ ଆସିକି ଚେକ୍ଅପ୍ କରିଦେଇକି ଯିବେ ଆଉ ବୁଝିପାରିଲେ ହଁ ୱେଲକମ୍